ହଁ ବନ୍ଧୁ ହଁ ମୋତେ ଗୋଟେ ଡର ଲାଗୁଛି ମୋର ଡକୁ୍ମେଣ୍ଟ ଯାକେ ଚୋରି ହେଇଯାଉଛି କ ବୋଲି ମୋତେ ଡୋର ଲାଗୁଛି ହଁ ଏବେ ସାଇବ ଠକମାନେ ସବୁ ନିଜଟା ଚୋରି ଡାଟା ଚୋରି କରି ନଉଚନ୍ ହଁ ସେଥିର୍ଲାଗି ମୋ ସେ ଡିଜିଲକର୍ ପାସୱାର୍ଡ଼ଟା କେମିତି ବଦଲମା ସେ ବିଷୟରେ କିଛି ଜାଣିଛୁ ବୋଲେ ମୋତେ ଟିକେ ପରାମର୍ଶ ଦବୁ